ଓଡ଼ିଶାର କେତେକ ରାଜ୍ୟ କେତେକ ଜିଲ୍ଲାଗୁଡ଼ିକ ହେଉଚି ଉପକୂଳ ଅଞ୍ଚଳ ଓ କେତେକ ହେଉଚି ଉର୍ବର ସମତଳ ଅଞ୍ଚଳ ଓଡ଼ିଶାର କେତେକ ଜାଗାରେ ନଦୀ ପାହାଡ଼ ପର୍ବତ ମୌସୁମୀ ବାୟୁ ସମସ୍ତ ରହିଛି ମୌସୁମୀ ବାୟୁ ମଧ୍ୟ ପ୍ରଭାବିତ ହେଉଥାଏ ତ ଆଉ କେତେକ ଅଞ୍ଚଳରେ ନଦୀ ଜଙ୍ଗଲ ନଥାଏ ଯାହାଫଳରେ କି କେତେକ ଅଞ୍ଚଳରେ ନଦୀ ଥିବା ହେତୁ ସେମାନେ ବର୍ଷା ଋତୁରେ ମଧ୍ୟ ଚାଷ କରିଥାନ୍ତି ଏବଂ ଖରା ମାସରେ ମଧ୍ୟ ଗ୍ରୀଷ୍ମ ଋତୁରେ ମଧ୍ୟ ଚାଷ କରିଥାନ୍ତି ନଦୀ ଜଳରୁ ନଦୀରୁ ଜଳସେଚନ କରି ଚାଷ କରିଥାନ୍ତି କିନ୍ତୁ ସମସ୍ତ ଅଞ୍ଚଳରେ ଏହା ଉପଲବ୍ଧ ହୋଇନଥାଏ କାରଣ ସେହି ନଦୀଗୁଡ଼ିକ ସେହି ଅଞ୍ଚଳଗୁଡ଼ିକର ନଦୀ ନଥାଏ ଯାହାଫଳରେ ଜଳର ଅଭାବ ହେତୁ ସେମାନେ କେବଳ ବର୍ଷା ହେଲେ ଚାଷ କରିଥାନ୍ତି ଏହା ସହିତ ଜଳସେଚନ କରି ଆମ ଅଞ୍ଚଳର ବିଭିନ୍ନ ଲୋକମାନେ ପନିପରିବା ମଧ୍ୟ ଚାଷ କରିଥାନ୍ତି ବିଭିନ୍ନ ପ୍ରକାର ଫଲ ଫଳ ଯୋଗେଇଥାନ୍ତି ଏବଂ ଛତୁ ଚାଷ ମଧ୍ୟ କରିଥାନ୍ତି ଏବଂ ଯେଉଁ ଅଞ୍ଚଳରେ ନଦୀ ଜଳ ରହିଛିି ମୌସୁମୀ ଜଙ୍ଗଲ ସବୁ ରହିଛି ସେମାନେ ରବି ଫସଲ ଏବଂ ଖରିଫ ଫସଲ ଉଭୟ ଚାଷ କରିଥାନ୍ତି ଏହା ସହିତ କେତେକ ଜଙ୍ଗଲ ଅଞ୍ଚଲ ଅଛି ଯେଉଁଠାରେ କି ଲୋକମାନେ ଜଙ୍ଗଲକୁ ପୋଡ଼ି ଚାଷ କରିଥାନ୍ତି ଏବଂ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ଚାଷ ମଧ୍ୟ ହୋଇଥାଏ କିନ୍ତୁ ସେଠାରେ ଅଧିକ ପାଣିର ଆବଶ୍ୟକତା ଥାଏ ତେଣୁ ସେମାନେ ବର୍ଷା ହେଲେ ହିଁ ଚାଷ କରିଥାନ୍ତି ପାହାଡ଼ିଆ ଅଞ୍ଚଳରେ ଜଳସେଚନ ପ୍ରକ୍ରିୟା ସହଜ ହୋଇନଥାଏ ଏହା ସହିତ ବାଇଗଣ ଟମାଟୋ ଆଳୁ କୋବି ଏସବୁ ବିଭିନ୍ନ ପ୍ରକାର ପନିପରିବା ଚାଷ ମଧ୍ୟ ଲୋକମାନେ କରିଥାନ୍ତି